ପଶୁପାଳନ କର୍ସୁଁ ଆମେ ପଶୁମାନ୍କୁ ବହୁତ୍ ପ୍ରକାର୍ର ରୋଗ ହେସି ଏହି ରୋଗକୁ ରୋକିବା ପାଇଁ ଆମେ ଡକ୍ଟର୍କୁ ପରାମର୍ଶ କର କର୍ସୁଁ ଡକ୍ଟର୍କେ ଜନାସୁଁ ତାହାକେ ଡକ୍ଟର୍ ଆସିକରି ସୁଜା ଦେସି ଉଷୋ ମାନେ ବହୁତ୍ ଦେସି ଯାହାକି ବଲଦ୍ର ବା ସବୁ ରୋଗର୍ ପ୍ରତିକାର୍ ହେସି ପଶୁମାନ୍କୁ ଇନ୍ଫ୍ଲୁଏନ୍ଜା ରୋଗ ହେସି ଯାହା ଦ୍ୱାରାକି ଏହା ପଶୁ ମଶା ଦ୍ୱାରା ପଶୁମାନ୍କୁ ବ୍ୟାପିଥାଏ ଏବଂ ଏହା ଏହା ସମସ୍ତ ରୋଗର ଔଷଧ ଡକ୍ଟର୍ ଦେଇଥାଏ ଓ ଏହା ଦ୍ୱାରା ବଲଦ୍ ବା ଗାଏ ଭଲ୍ ହେଇଯାଏ ଯାଉଥାଏ ଏହି ଏହି ରୋଗ ଦ୍ୱାରା ବଲଦ୍ମାନେ ମରି ମଧ୍ୟ ଯାଇଥାନ୍ତି ଆମେ ବହୁତ୍ ସତର୍କର ସହିତ ପଶୁମାନଙ୍କୁ ରଖିଥାଉଁ ଯାହା ଦ୍ଵାରାକି ମୁଁ ଗରମ ପାଣି ପିଆଇଥାଉ କ୍ଷୀର୍ ଦେଇଥାଉ ଆମେ ସେହି ପଶୁମାନଙ୍କୁ ଖାଇ ଖାଇବାକୁ ଦେଶୁଁ ଯାହା ବଦଲ ବଲଦ୍ରେ ଦେଶୁଁ ଓ ରହେସି